ହ୍ୟାଲୋ ମୁଁ ପୁରୀନ୍ଦାରୁ କହୁଥିଲି ସାବିତ୍ରୀ ମହାନ୍ତ ଏଇଟା ଗରମ ଗରମ ହୋଟେଲ୍ ଲାଗିଛି ମୁଁ ଯେଉଁ ଅର୍ଡ଼ର୍ଟି କରିଥିଲି ସେଇଥିରେ ଟିକେ ଟୋମାଟୋ ସସ୍ ଆଉ ଚିଲ୍ଲି ସସ୍ ଟିକେ ଅଧିକା ପକାଇଦେବେ ଆପଣଙ୍କ ଆପଣଙ୍କ ରେଷ୍ଟୁରାଣ୍ଟର ସେଗା ଉପଲବ୍ଧ ଅଛି ତ ନିହାତି ଟିକେ ପଠାଇଦେବେ ସେସବୁ ମୁଁ ଘରେ ଅଛି ଆପଣଙ୍କ ଅର୍ଡ଼ରଟି ରିସିଭ୍ କରିବି ଆପଣ ନିହାତି ପଠାଇଦେବେ